ଗ୍ରାମରେ ସାଧାରଣତଃ ବିଜୁଳି ଏଇଥିପାଇଁ ବ୍ୟବହାର କରାଯାଏ ଯାହାଦ୍ୱାରା କି ଆମକୁ ବିଜୁଳି ଆଲୁଅ ଦେଇଥାଏ ସନ୍ଧ୍ୟାବେଳେ

ଗରମ ଦିନେ ଫ୍ୟାନ୍ ହାୱା ଦେଇଥାଏ ଏବଂ ବିଜୁଳି ଗ୍ରାମ ସହର ଯେପରିକି ଗ୍ରାମରେ ମଧ୍ୟ ସେହିପରି ବ୍ୟବହାର କରାଯାଏ ଏବଂ ଗ୍ରାମରେ ବିଶେଷ କରି ଚାଷ କାର୍ଯ୍ୟରେ ମଧ୍ୟ ବହୁତ ବିଜୁଳିର ଆବଶ୍ୟକ ହେଇଥାଏ ଚାଷ କାର୍ଯ୍ୟରେ ଜଳସେଚନ ପାଇଁ ଟୁଲୁକ୍ ଟୁଲୁରେ ବିଜୁଳି ଲାଗିଥାଏ ଟୁଲୁ ମେସିନ୍ରେ ଏବଂ ସେଲୁ ମଟର୍ରେ ମଧ୍ୟ ବିଜୁଳି ଲାଗିଥାଏ ଏବଂ ଧାନ ପିଟା ମେସିନ୍ରେ ମଧ୍ୟ ବିଜୁଳିର ଆବଶ୍ୟକ ପଡ଼ିଥାଏ ତେଣୁ ଗ୍ରାମରେ ମଧ୍ୟ ବିଜୁଳିର ଆବଶ୍ୟକତା ଅନେକ ରହିଅଛି